ହଁ ଆଜ୍ଞା ମୁଁ ଆପଣଙ୍କର ସେହି ଅଟୋଟା ଭଡ଼ା କହିଥିଲି ମୁଁ ଦଶଟାବେଳକୁ ସେଇଠି ଫୁଲବାଣୀ ପହଞ୍ଚିଥାନ୍ତି ସେଇଠି ମୁଁ ଭୁବନେଶ୍ୱର ଯାଇଥିଲେ ଦଶଟା ପାଞ୍ଚରେ ଗାଡ଼ିଥିଲା ହେଲେ ଏବେ ତ ସିଏ କୁଆଡ଼େ ଗଲା କୁଆଡ଼େ ତାକୁ ପଠେଇଲ ସେ ପହଞ୍ଚିଲା ଗାଁରେ ଦଶଟା ଭିତରେ ଦଶଟା ଭିତରେ ନେଲାବେଳକୁ ଆଉ ବସ୍ ନାହିଁ ହେଲେ ମୁଁ ଯିବି କେମିତି ମୋର ନେସେସେରି ସିଆଡ଼େ ଯିବାକୁ ହେବ ତେଣୁ ଆପଣ ଯେମିତି କେମିତି ମାଧ୍ୟମ କରନ୍ତୁ ମୁଁ ଯାଇକି ପହଞ୍ଚିବି ଆପଣଙ୍କୁ କଥା କରିଥିଲି ଆପଣଙ୍କ ସହିତ କଥାବାର୍ତ୍ତା କରି ଆଡ଼ଭାନ୍ସ ଦେଇଥିଲି ଆପଣ ଫେରେ ତାକୁ ଅଲଗା ଜାଗାକୁ ପଠେଇଲେ ନା କ'ଣ ନା ତା'ର ଅବହେଳା ସେ ଯିବି କହିକି ଆସିପାରିଲାନାହିଁ ତେଣୁ ମୁଁ ବର୍ତ୍ତମାନ ଅସୁବିଧା ହେଉଛି ତେଣୁ ମୁଁ ଯେତିକି ଆପଣଙ୍କୁ ଆଡ଼ଭାନ୍ସ ଦେଇଥିଲି ଆପଣ ମୋତେ ଆଡ଼ଭାନ୍ସ ଟା ଫେରେଇ ଦିଅନ୍ତୁ ନଚେତ୍ ନାଇଁ ତ ମୁଁ କେମିତି ଯିବି ଆପଣ ତାର ବ୍ୟବସ୍ଥା କରି ମୋତେ ନେଇକି ସେଇଠି ଗାଡ଼ି ଏବେ ଦଶପଲ୍ଲା ଥିବ ନୟାଗଡ଼ ଥିବ ସେହି ଜାଗାରେ ମୋତେ ପହଞ୍ଚେଇ ଦିଅ ମୁଁ ସେ ଗାଡ଼ିରେ ଯିବି